ଚିତ୍ର ଅଙ୍କନ କରିବା ସମୟରେ ଏକ ଚିତ୍ରକର ବିଭିନ୍ନ ପ୍ରକାରର କଳାର ବ୍ୟବହାର କରନ୍ତି ମୁଁ ମଧ୍ୟ ଚିତ୍ର କରିଥାଏ ମୁଁ ମଧ୍ୟ ବିଭିନ୍ନ ପ୍ରକାରର କଳାକୁ ବ୍ୟବହାର କରିଥାଏ ଏଥିମଧ୍ୟରେ ବହୁତ ପ୍ରକାରର କଳା ରହିଅଛି ବା ରଙ୍ଗ ରହିଅଛି ମୁଁ ସେଥିମଧ୍ୟରୁ ଅଳ୍ପକିଛି ରଙ୍ଗ ବ୍ୟବହାର କରା ଯାହାକି ତୂଳୀ ଦ୍ଵାରା ହିଁ ପ୍ରଚଳିତ ହୋଇଥାଏ ଏହା ବିଭିନ୍ନ ପ୍ରକାରର ବୁକ୍ ଷ୍ଟୋର୍ କିମ୍ବା ବିଭିନ୍ନ ପ୍ରକାରର ଗ୍ରୋସରୀ ଷ୍ଟୋର୍ରେ ମିଳେ ମିଳିଯାଇଥାଏ ତ ଏହିସବୁ ରଙ୍ଗ ଏକ ଉତ୍ତମ ଚିତ୍ର କରିବାପାଇଁ ମଧ୍ୟ ସାହସ ସାହାଯ୍ୟ ପ୍ରଦାନ କରିଥାଏ ଏତେ ଏସବୁ ଏତେ ଅଧିକ ମହଙ୍ଗା ବି ନୁହଁ କିନ୍ତୁ ଏକ ନିର୍ଦ୍ଦିଷ୍ଟ ସ୍ଥାୟୀ ପର୍ଯ୍ୟନ୍ତ ରହିଅଛି କିନ୍ତୁ ଏହା ଅତ୍ୟଧିକ ମହଙ୍ଗା କିମ୍ବା ଅତ୍ୟଧିକ ଅର୍ଥ ଖର୍ଚ୍ଚକାରୀ ନୁହନ୍ତି